ଭାଇ ଟିକିଏ ଭାଇ ଟିକିଏ ଦେଖାଇବେ ଟିକିଏ ସାର୍ଟ୍ଟେ ଦେଖାଇବେ କି ନେବାର ଥିଲା ତ ମୋର ଅଠତିରିଶ ସାଇଜ୍ ଦରକାର ଏଇ କିଲର୍ ହେଉ କି ରେଙ୍ଗଲର୍ ହେଉ କି ମୁଫ୍ତି ହେଉ ଟ୍ରିଗର୍ ହେଉ ଏଇ ସବୁ ବ୍ରାଣ୍ଡ୍ର ଟିକିଏ ଦେଖାନ୍ତୁ ଭଲ କପଡ଼ା ଯେଉଁ ଆସିବ ରେଙ୍ଗଲୋର୍ର ମୁଁ କ'ଣ ଶୁଣିଥିଲି ରେଙ୍ଗଲର୍ ଭଲ କପଡ଼ା ସେଇ ରେଙ୍ଗଲର୍ର ଟିକିଏ ବେଶୀ ଦେଖାନ୍ତୁ ଆଉ

ହଁ ହଁ ମୋର ସେଇ ବ୍ଲାକ୍ ଟିକିଏ ଦେଖାନ୍ତୁ ଧଳା ନେଳି ଏଇ ସବୁ କଲର୍ ଟିକିଏ ଦେଖାନ୍ତୁ ଭଲ ଲାଗିବ ସେଗୁଡା ଆଉ ଆଚ୍ଛା

ଭଲ ଅଛି ହଁ ଆଉ ଆଉ କିଛି ଅଲଗା କମ୍ପାନୀର କ'ଣ ଅଛି ଦେଖାନ୍ତୁ ମୋର ସେଇ ରାଙ୍ଗଲୋର୍ର ଆଉ କ'ଣ କିଛି ଅଛି ଦେଖାନ୍ତୁ ଅଲଗା କଲର୍ କିଛି ଦେଖାନ୍ତୁ ମୁଫ୍ତିର ଯଦି କିଛି ଅଛି ଦେଖାନ୍ତୁ ମୋର ସେଇ କଳା କଲର୍ର ଦେଖାନ୍ତୁ କଳା ଦେଖାନ୍ତୁ ଧଳା ଦେଖାନ୍ତୁ ନେଳି ଦେଖାନ୍ତୁ ଅଛି କିଛି କଲର୍ ଦେଖାନ୍ତୁ ଏହାର କେତେ କ'ଣ ଏଇଟା ରେଟ୍ କେତେ କ'ଣ ଆସୁଛି ଏଇଟା ବାରଶହ ପଚାଶ ଏଇଟା ଅଧିକା ହୋଇଯାଉଛି କେତେ ପର୍ସେଣ୍ଟ୍ କ'ଣ କାଟୁଛନ୍ତି ବାରଶହ ପଚାଶରେ ଆଉ ଟ୍ୱେଣ୍ଟି ପର୍ସେଣ୍ଟ୍ ତା'ମାନେ ଇଏ ଦୁଇଶହ ଟଙ୍କା ପାଖାପାଖି କମିଯିବ ଆଉ ସେ ହଜାରେ ପାଖାପାଖି ପଡ଼ିବ ତା'ହେଲେ ଆଉ ଅଲଗା କମ୍ପାନୀ ଆମର ଯେଉଁ ଡମି ହେଉ କିମ୍ବା କାଲ୍ଭିନ୍ କ୍ଳେନ୍ ଏସବୁ କିଛି କ'ଣ ଅଛି କି ସେସବୁ ବି କିଛି ଟିକିଏ ଦେଖାନ୍ତୁ ଡ଼ମିର ହ୍ଵାଇଟ୍ କଲର୍ ଦେଖାନ୍ତୁ ଆଚ୍ଛା ଆଉ ହଉ ତା'ହେଲେ ମୁଁ ତା'ହେଲେ ଭାଇ ଏ ଯେଉଁ ଏ ଯେଉଁ ରେଙ୍ଗଲୋର୍ର ଏ ଯେଉଁ ହ୍ଵାଇଟ୍ କଲର୍ ସାର୍ଟ୍ଟା ମୁଁ ରଖୁଛି ଏଇଟା ମୁଁ ନେବି ଆଉ ପ୍ୟାଣ୍ଟ୍ କ'ଣ ଅଛି ଟିକିଏ ଦେଖାଇବେ କି ସେ କମ୍ପାନୀର ଦେଖାନ୍ତୁ ଲିଭାଇସ୍ର ଦେଖାନ୍ତୁ ନହେଲେ ମୋର ତିରିଶ ସାଇଜ୍ ବୋଧେ ହଁ ତିରିଶ ସାଇଜ୍ ସେଇଟା ଟିକିଏ ଦେଖାନ୍ତୁ ମାନେ ରଙ୍ଗଟା ଟିକିଏ ଫିକା ଥିବ ଆଉ ବ୍ଲାକ୍ର ଟିକିଏ ଦେଖାନ୍ତୁ ଯେମତି ରଙ୍ଗ ସେମିତି ଫିକା ଥିବ ଯେମତି ଭଲ ଲାଗିବ

ଆଠରଶହ ଟଙ୍କା ପଡ଼ିବ ଆଉ କିଛି ଅଛି ଦେଖାନ୍ତୁ ଅଲଗା କିଛି ମାନେ ଏଇ ଏଇ କପଡ଼ା ମାନେ କମ୍ପାନୀର ଥିବ ଅଲଗା କ'ଣ କିଛି ଦେଖାନ୍ତୁ ମାନେ ତଳଟା ୟାର ଟିକିଏ ଭଲ ଫିଟିଂ ଆସୁନି ଦେଖାଯାଉନି ମାନେ ୟାର ଟିକିଏ ତଳଟା ଯେମତି ଟିକିଏ ଭଲ ଥିବ ଟିକିଏ ନ୍ୟାରୋ ଟାଇପ୍ର ଥିବ ସେମତି ଦେଖାନ୍ତୁ

ହଁ ଏହାର ଏ ହଁ ଏଇଟା ଭଲ ଲାଗୁଛି ଏଇଟା ବ୍ଲୁ କଲର୍ ଅଛି ଆର ଖାଲି ବ୍ଲାକ୍ କଲର୍ ଦେଇ ଦିଅନ୍ତୁ ମୁଁ ନେଇଯିବି

ହଁ ହଁ ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ ମୁଁ ସେ ଯେଉଁ ସାର୍ଟ୍ଟା ରଖିଥିଲି ସେ ସାର୍ଟ୍ଟାକୁ ଏହି ପ୍ୟାଣ୍ଟ୍ଟାକୁ ଦୁଇଟାକୁ ନେଇ ଯାଆନ୍ତୁ ଆଉ

ହଁ ହଁ ଆଚ୍ଛା ହଉ